ମୁଁ ଯେତେବେଳେ ନବମ ଏବଂ ଦଶମ କ୍ଲାସ୍ ବା ଶ୍ରେଣୀ ପଢ଼ିଲି ଏବଂ ସେହି ସମୟରେ ମୁଁ ଦିନେ ଚିତ୍ରାଙ୍କନ କିମ୍ବା ଚିତ୍ର ପ୍ରତିଯୋଗିତାରେ ଭାଗ ନେଇଥିଲି ସେଠାରୁ ମୁଁ ମାନେ ସେହି ଚିତ୍ରାଙ୍କନ ଶ୍ରେଣୀରେ ଏଖୋ ସ୍କୁଲ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ଛାତ୍ରଛାତ୍ରୀଙ୍କର ଭାବନା କିମ୍ବା ତାର ଉପରେ ଦର୍ଶାଇବାର ଏକ ଟପିକ ଥିଲା ସେହିଁ କ୍ଲାସରୁ ମୁଁ ଭାବିଲି ଯେ ବା ସେଠାରୁ ମୁଁ ଅନୁମାନ କଲି ଯେ ଜଣେ ଛାତ୍ର ଯଦି ଗୋଟିଏ ଅଞ୍ଚଳର ଛାତ୍ର ହୋଇଥିବ ଏବଂ ସେହି ଛାତ୍ର ଏକ ତାଙ୍କ ଅଞ୍ଚଳରୁ ଦୁଇଶହ କିଲୋମିଟର ଦୂରରେ ସେ ପାଠ ପଢ଼ୁଥିବ ତାହେଲେ ତାର ଦୈନ ଦିନ ଟିକେ ଭିନ୍ନ ରହିବ କାରଣ ସେ ତା ନିଜ ଘରେ ପାଳନ କରୁଥିବା କାର୍ଯ୍ୟ ସେ ହଷ୍ଟେଲର ଛାତ୍ରବାସରେ କୃତି ବା ତାଙ୍କର ଦୈନନ୍ଦିନ ଜୀବନ ଭିନ୍ନ ହୋଇଥାଏ ଏବଂ ସେଇ ଛାତ୍ର ଯଦି ଚିତ୍ରାଙ୍କନରେ ଭାଗ ନିଏ ତାହେଲେ ବା ସେଇ ପାଠ ପଢ଼ିବା ସହିତ ଚିତ୍ରାଙ୍କନ ବା ଚିତ୍ର ଶିଖିଲେ ସେ ତାର କଳା କୌଶଳ ଅଧିକ ଉନ୍ନତ ହୋଇଥାଏ ଏବଂ ସେ ଅନୁଭବ କରିଥାଏ ଯଦି ଚିତ୍ର କରିବା ଦ୍ୱାରା କଣ ଉନ୍ନତି ହୋଇଥାଏ ସେ ଜାଣିନଥାଏ ଯେ ଏହି ଚିତ୍ରାଙ୍କନରୁ କଣ ଆଗକୁ ହୋଇଥାଏ ଏବଂ ଶିଖି ହୁଏ

ଚିତ୍ର କରି ସେ ସ୍କୁଲର ଟପର ହୋଇଯାଏ ଏବଂ ଦିନେ ସେ କାହାର ଗଣେଶ ପୂଜା କିମ୍ବା ସରସ୍ଵତୀ ପୂଜାରେ ସେ ଭାଗ ନେଇ ବିଭିନ୍ନ ପ୍ରକାର ଚିତ୍ର ରେ ସେ ଉନ୍ନତି କରିଥାଏ